ମୁଁ ନୁଆଁ ବର୍ଷରେ ମୋର ସାଙ୍ଗମାନଙ୍କୁ ନିଜେ କରିଥିବା ପେଣ୍ଟିଙ୍ଗ ଆଉ ହାତ ତିଆରି କାର୍ଡ଼ ଉପହାର ଦେଇଛି କାରଣ ଏହି ଯେଉଁ ହାତ ତିଆରି ଉପହାରଟି ସେମାନଙ୍କ ମନକୁ ବେଶି ଆକୃଷ୍ଟ କରିଥାଏ ଆଉ ଏହା ଏକ ବନ୍ଧୁତ୍ୱର ନିଦର୍ସନ ଭାବେ ଆମେ ନେଇଥାଉ ଏଇ ଯେଉଁ ହାତ ତିଆରି ଜିନିଷ ବା ହାତ ତିଆରି ପେଣ୍ଟିଙ୍ଗ ଆଉ ହାତ ତିଆରି କାର୍ଡ଼ଟିଏ ସାଧାରଣତଃ ଭାବପ୍ରବଣର ମୂଲ୍ୟ ଏହାକୁ ବଢ଼େଇ ଦେଇଥାଏ କାରଣ ଆମେ ଜଦି ବଜାରରୁ ଗୋଟିଏ ପେଣ୍ଟିଙ୍ଗ ବା ଗୋଟିଏ ହାତ ଗୋଟିଏ କାର୍ଡ଼ ଆଣୁ ସେଇଟା ମେସିନରେ ତିଆରି ହୋଇଥାଏ ସେଇଟା ପ୍ରିଣ୍ଟ ହୋଇଥାଏ କିନ୍ତୁ ହାତ ତିଆରି ହେବା ଜିନିଷଟା ଗୋଟିଏ ସାଙ୍ଗକୁ ଦେଲେ ଏହାର ମୂଲ୍ୟଟା ଆହୁରି ବହୁଗୁଣିତ ହୋଇଯାଇଥାଏ କାରଣ ଯେଉଁ ହାତ ତିଆରି ଜିନିଷଟା ଦେଇଥାଉ ସେ ସବୁବେଳେ ତା ପାଖରେ ରଖିବାପାଇଁ ଚେଷ୍ଟା କରେ ସେମିତି ତ ଦେଖିବାକୁ ଗଲେ ବିଭିନ୍ନ ଦୋକାନରେ ମଧ୍ୟ ଆମେ ବିଭିନ୍ନ ପ୍ରକାର କାର୍ଡ଼ ପାଇଥାଉ କିନ୍ତୁ ସେହି କାର୍ଡ଼ ତୁଳନାରେ ଆମେ ହାତ ତିଆରି କାର୍ଡ଼ଟି ବେଶି ବେଶି ଆକୃଷ୍ଟ କରିଥାଏଁ ଏବଂ ବନ୍ଧୁତ୍ୱ ଭାବ ବଢିଥାଏଁ ତେଣୁ ଆମେ ସବୁବେଳେ ଚେଷ୍ଟା କରୁଛେ ଏହି ହାତ ତିଆରି କାର୍ଡ଼ କରି ନବବର୍ଷରେ ସମସ୍ତଙ୍କୁ ଅଭିନନ୍ଦନ କରିବା ପାଇଁ ବହୁତ ସମୟରେ ଆମେ ଚେଷ୍ଟା କରିଥାଉ ଆଉ ମୁଁ ନିଜେ ମଧ୍ୟ ନବବର୍ଷ ପୂର୍ବରୁ ଏହି ହାତ ତିଆରି କାର୍ଡ଼ ପ୍ରସ୍ତୁତ କରିଥାଏଁ ଏବଂ ସାଙ୍ଗମାନଙ୍କୁ ବଣ୍ଟନ କରିଥାଏଁ ଫଳରେ ସେମାନଙ୍କ ସହିତ ମୋର ବନ୍ଧୁତ୍ୱଭାବ ବଢିଛି